ଆମ ଅଞ୍ଚଳରେ ଶିକ୍ଷାର୍ଥୀମାନଙ୍କ ପାଠ ପଢ଼ା ପାଇଁ ବିଭିନ୍ନ ବୃତ୍ତି ପ୍ରଦାନ କରାଯାଉଛି ତୃତୀୟ ଶ୍ରେଣୀରେ ବୃତ୍ତି ପରୀକ୍ଷା ମାଧ୍ୟମରେ ପଞ୍ଚମ ପଞ୍ଚମରେ ନବୋଦୟ ଦେଇ ର ଛାତ୍ରୀମାନେ ବୃତ୍ତି ପାଇଁ ଆଦର୍ଶରେ ପଢ଼ୁଛନ୍ତି ନବମରେ ପଠାଣି ସାମନ୍ତ ମେଧାବୃତ୍ତି ମେଧାବୃତ୍ତି ମାଧ୍ୟମରେ ଆର୍ଥିକ ସହାୟତା ପ୍ରଦାନ କରାଯାଏ ଏହିପରି କଲେଜ୍ ପର୍ଯ୍ୟନ୍ତ ମଧ୍ୟ ସରକାର ବୃତ୍ତି ପାଇଁ ବିଭିନ୍ନ ଯୋଜନା ବ୍ୟବହାର କରିଛନ୍ତି